ଆୟୁର୍ବେଦିକ ଆଉ ସିଦ୍ଧ ହୋମିଓପାତିକ୍ ଏହି ଭଳି ଯେଉଁ ଚିକିତ୍ସା ର ବ୍ୟବସ୍ଥା ଥିଲା ବା ବ୍ୟବସ୍ଥା ଅଛି ବର୍ତ୍ତମାନ ଏ ବିଷୟରେ ଆମେ ସମସ୍ତେ ଜାଣିଛେ ଆୟୁର୍ବେଦିକର ଡାକ୍ତରମାନେ ବି ଅଛନ୍ତି ସରକାର ବି ତାକୁ ପ୍ରୋତ୍ସାହନ ଦେଇଛନ୍ତି ଆୟୁଷ ମନ୍ତ୍ରାଳୟ ବି ତା ପାଇଁ ସ୍ଵତନ୍ତ୍ର ଭାବରେ ଖୋଲା ଯାଇଛି ଯେଉଁଠି ଆୟୁର୍ବେଦିକ ସିଦ୍ଧ ହୋମିଓପାତିକ ଯୋଗ ଉନାନୀ ଏହିସବୁ ବ୍ୟବସ୍ଥା କରାଯାଇଛି ଏବଂ ସେଇଟା ବି ଲୋକଙ୍କ ପାଇଁକା କମ୍ ଖର୍ଚ୍ଚ ରେ ବିଭିନ୍ନ ପ୍ରକାର ରୋଗର ସମାଧାନ କରିବା ପାଇଁ ସରକାରଙ୍କ ତରଫରୁ ଆଉ ଲୋକଙ୍କ ପାଖରେ ସଚେତନତା କାର୍ଯ୍ୟକ୍ରମ ହେଉଛି ଡାକ୍ତରଖାନା ଯିବା ଅପେକ୍ଷା ଏଇ ବ୍ୟବସ୍ଥାକୁ ମୋ ମତରେ ଗ୍ରହଣ କରିବା କଥା କାହିଁକି ଲୋକଙ୍କ ପାଖରେ ଡାକ୍ତରଖାନାର ଯାହା ଏଲୋପାଥିକର ଯେଉଁ ଔଷଧ ରହୁଛି ତାହା ବିଷୟରେ ଲୋକଙ୍କ ଜ୍ଞାନ ଅପେକ୍ଷା ଆୟୁର୍ବେଦିକ ସିଦ୍ଧ ହୋମିଓପାଥିକ ବହୁତ ସହଜରେ ଲୋକେ ଗ୍ରହଣ କରିବେ ତେଣୁ ମୁଁ ଚାହୁଁଛି ଲୋକମାନେ ଡାକ୍ତରଖାନା ଯିବା ପାଇଁ ଯଦି ଅସୁବିଧା ହେଉଛି ସେମାନେ ଏହିଭଳିଆ ବ୍ୟବସ୍ଥାକୁ ଆପଣାନ୍ତୁ